ଆମ ଘରେ ଆମର ବି ଗାଈ ରହିଥାଏ ତାହାର ତାଙ୍କର ବି ମୁଁ ଯତ୍ନ କରିଥାଏ ନିତି ସକାଳୁ ଉଠି ଗୁହାଳ ପୋଛିଥାଏ ଏବଂ ତାଙ୍କ ଗୋବରକୁ ନେଇକି ଗୋଟିଏ ଜାଗାରେ ମୁଁ ରଖିଥାଏ ତା' ପରେ ତାଙ୍କୁ କୁଣ୍ଡା ପାଣି ଦେଇକି ତା' ପରେ ତା' ପରେ ମୁଁ ଗାଈ ଦୁହିଁ ଥାଏ ଗାଈ ଦୁହିଁଲା ପରେ ତା' ପରେ ମୁଁ ତାଙ୍କୁ କିଛି ସମୟ ରଖିକି ତା' ପରେ ଫିଟାଇ ଦେଇଥାଏ ତା' ପରେ ସେ ପଦାକୁ ବୁଲିବାକୁ ଯାଆନ୍ତି ତାଙ୍କର ଛୁଆ ଯେଉଁ ରହିଥାଏ ଘରେ ତାଙ୍କୁ ବି ତାଙ୍କର ବି ଯତ୍ନ ନିଏ ତାଙ୍କର ବି ଦେଖାଶୁଣା କରେ ତା' ପରେ ସେ ସନ୍ଧ୍ୟା ବେଳକୁ ଆସିଲା ପରେ ମୁଁ ତାଙ୍କୁ ବାନ୍ଧିଥାଏ ବାନ୍ଧିକି କୁଟା ଆଉ କୁଣ୍ଡା ପାଣି ହେରିକା ଦେଇଥାଏ ଦେଲା ପରେ ସନ୍ଧ୍ୟା ବେଳେ ଟାଇମ୍ରେ ମଶା ମାଛି ଲାଗିବେନାହିଁ ବୋଲି ଧୂଆଁ ଦେଇଥାଏ ଧୂଆଁ ଦେଲା ପରେ ମୁଁ ମୋର ଘରକୁ ଯାଇକି ମୁଁ ବିଶ୍ରାମ ନେଇଥାଏ